ହ୍ୟାଲୋ ଆଜ୍ଞା ଏ କ୍ୟାବ୍ ବାଲା ପାଖରେ ଲାଗିଛି

ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ମୋର ଏମିତି ମେଡ଼ିକାଲ କେସ୍ ଟିକେ ପଡ଼ିଗଲା ଆଜ୍ଞା ମୁଁ ଆଉ ଏବେ ଯାଇପାରିବିନି ମଁ ତ ଅନଲାଇନ୍ରେ ପେମେଣ୍ଟ କରିଦେଇଥିଲି ଆପଣଙ୍କୁ ଆଉ ସେ ଅସୁବିଧା କାରଣ ମୁଁ ଏବେ ଯାଇପାରିବିନି ମୋର ଟଙ୍କାଟା ଫେରସ୍ତ ଦେଇ ଦେଲେ ଭଲ ହୁଅନ୍ତା

ଅନଲାଇନ୍ରେ ପଠାଇ ଦେଲେ ବି ହବ ଆଜ୍ଞା